ଆଉ ମୁଇଁ ଯେତେବେଲେ ବାଇକ୍ ଚଲାସି ବାଇକ୍ ଚଲାବାର୍ ବେଲେ ସଦାବେଲେ ମୁଇଁ ଧ୍ୟାନ୍ ଦେସି ଯେ କେନ୍ତା କରି ଦୁର୍ଘଟଣା ନାଇଁ ଘଟୁ ମୋର ବାଇକ୍ ନ କାହାରି ର ବାଇକ୍ ତାମାନେ ପିଟି ନିଏ କି ମୋର ଦ୍ଵାରା କିଏ ବି ତାମାନେ ଖଡ଼ିଆଖାବରା ନାଇଁ ହୁଏ ଏକ୍ସିଡ଼େଣ୍ଟ୍ ନାଇଁ ହୁଏ ସେ ଜିନିଷ୍ କେ ମୁଇଁ ଜ କରି ଧ୍ୟାନ ଦେସି ଆଉ ବାଇକ୍ ଚଲାଲା ବେଲେ ସେଥିର୍ ଲାଗି ବୋଲିକିରି ମୁଇଁ ଧ୍ୟାନ୍ ସେ ଚଲାସି ଇଆଡ଼େ ସିଆଡ଼େ ଦେଖାଦେଖି ନାଇଁ କରେ କେଁଥିର୍ ଲାଗି ବାଇକ୍ ଚଲାଲା ବେଲେ ଧ୍ୟାନ ଟିକେ ବି ଗୁଟେ ମିନିଟ୍ ବିଲ୍ ଧ୍ୟାନ ଭଟ୍କି ଗଲା ବେଲେ ଏକ୍ସିଡ଼େଣ୍ଟ୍ ହେବାର୍ ପୁରା ଚାନ୍ସ ଥିସି ଆଉ ତାପରେ ଏନ୍ ଏଚ୍ ଉପରେ ଗଲା ବେଲେ ଏନ୍ ଏଚ୍ ରେ ଯେନ୍ ବୋର୍ଡ଼ମାନେ ଦିଆ ହେଇଥିସି କେନ୍ ରାସ୍ତା ଟର୍ନିଙ୍ଗ୍ ଅଛେ କେନ୍ ରାସ୍ତା ବମ୍ଫର୍ ଅଛେ କେନ୍ ରାସ୍ତା ଚାରି ଛକ ଅଛେ ସେ ସବୁ ଜିନିଷ୍ କେ ମୁଇଁ ଧ୍ୟାନ୍ ଦଉଥିସି କେନ୍ ହର୍ନ ବଜାବାର୍ ଅଛି କେଥିର୍ ଲାଗି ଟର୍ନିଙ୍ଗ୍ ଜାଗା ମାନଙ୍କୁ ହର୍ନ ନାଇଁ ବଜାଲେ ସଟନ୍ ସଟନ୍ ଗାଡ଼ିମାନେ ପଲେଇଆସିଛି ତ ସେଥିର୍ ଦ୍ଵାରା ଏକ୍ସିଡ଼େଣ୍ଟ୍ ବିଲ୍ ହୋଇଯିବା ତ ସଦାବେଲେ ମୁଇଁ ସେଥିର୍ ଲାଗି ବୋଲି କିରି ଗାଡ଼ି ଚଲାଲା ବେଳେ ଯେନ୍ତା ଦୁର୍ଘଟଣା ନାଇଁ ହବା ସେଇ ଜିନିଷ୍ କେ ମୁଇଁ ସଦାବେଲେ ଧ୍ୟାନ୍ ଦେସି ଆଉ ସ୍ଲୋରେ ଗାଡ଼ି ଚଲାସି